ଗାଁରେ ଆଜ୍ଞା ଯୁବକ ସଙ୍ଘ ବହୁତ ଅଛନ୍ତି ବହୁତ କାମରେ ବି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଆମର ଯେଉଁ ପାଖେ ଆମ ନେତା ଆଜ୍ଞା ଆମର ଟୁଟୁ ବାବୁ ହଉ ଟୁଲୁ ବାବୁ ହଉ ଆମର ସରପଞ୍ଚ ସବୁ ପ୍ରକାର ଆଜ୍ଞା ସାହାଯ୍ୟ କରୁଛନ୍ତି କୌଣସି ଚାଷ ଫାଶ କୌଣସି ଚାଷୀଙ୍କର ଅନ୍ୟାନ୍ୟ ମାଟେରିଆଲ୍ ଭଲମନ୍ଦ ସିଏ ତାର ସମସ୍ତ ସହଯୋଗ କରୁଛନ୍ତି ଆମ ଗାଁ ଉନ୍ନତି ପାଇଁ ସେ ସବୁ କିଛି ବି କରୁଛନ୍ତି ଚାଷୀ ହଉ ସମସ୍ତଙ୍କ ପ୍ରକାର ବୁଢ଼ା ବୁଢ଼ୀ ଲୋକ ବି ଆମର ସେ ଯୁବକ ସଂଘ ଗୋଟେ ସାଇ ପଡ଼ୋଶୀ କାମ କରିନେବି ସବୁ ଯାଇ ସହଯୋଗ କରନ୍ତି ଏଇ ଚାଷ ବିଷୟରେ ବି ଆଜ୍ଞା ସହଯୋଗ ତାଙ୍କର ଅବଦାନ ସେ ରାଜନୀତିର ସେମାନେ ନେତା ସେମାନେ ବି ଆମମାନଙ୍କୁ ବହୁତ ସାହାଯ୍ୟ କରନ୍ତି ଯୁବକ ସଂଘକୁ ସଂଗଠନ ରକ୍ଷା ପାଇଁ ଆଜ୍ଞା ତାଙ୍କର ଅବଦାନ ଆଉ ଯେଉଁ ଆମ ରାମଚନ୍ଦ୍ରପୁର ପଞ୍ଚାୟତ ଆମର ପୋଦନା ଗ୍ରାମର ଯେଉଁ ଯୁବକ ସଂଘ ମାନଙ୍କୁ ସେମାନେ ଆଜ୍ଞା ସବୁ ପ୍ରକାର ସାହାଯ୍ୟ କରୁଛନ୍ତି କେବଳ ଯୁବକ ସଂଘ ନୁହେଁ ଚାଷୀ ଅନ୍ୟାନ୍ୟ କ୍ଷେତ୍ରରେ ବି ସେମାନେ ସହଯୋଗ ତାପରେ ବି କେଉଁଠି ପଇସା ଦରକାର ଫାଇନାନ୍ସ ଭଲ ମନ୍ଦ ସେମାନେ ସବୁ ଉନ୍ନତି ପାଇଁ ସହଯୋଗ କରୁଛନ୍ତି ଆଜ୍ଞା ଯୁବକ ସଂଘକୁ କିଛି କାରଣ ରହୁଛି ଯାହା ହଉ ତାଙ୍କ ପାଇଁ ଆମେ ଭୋଟ୍ ଫୋଟ୍ ଦେବୁ ଆମ ଦଳର ନେତା ସେମାନେ ସଂଗଠନ ଦ୍ୱାରା ଆମର ଯେଉଁ ଟୁଟୁ ବାବୁ ହଉ ଟୁଲୁ ବାବୁ ହଉ ବହୁତ ପ୍ରକାର ଆଜ୍ଞା ସାହାଯ୍ୟ କରୁଛନ୍ତି ଯେ କୌଣସି ସାହାଯ୍ୟ ବହୁତ ଲୋକଙ୍କୁ ଆସିକି ଠିଆ ହେଉଛନ୍ତି ଭଲମନ୍ଦ କାମ କାର୍ଯ୍ୟ କାର ମେଡ଼ିକାଲ୍ ବି ପଡ଼ିଲେ ସେ ଆସିକି ଆଜ୍ଞା ସବୁ ସାହାଯ୍ୟ କରୁଛନ୍ତି